ସେଥିପାଇଁ

ହେଲେ କେତେ ପଡ଼ବ

ହଁ

ନାଇଁ ନାଇଁ କାଁଚ ଦେଇକି କ କର ହେଲେ ସେ ଫଟୋଟା ଟିକେ ଭଲ ସେ

ହଁ ଆଉ ଟଙ୍କା କେତେକି ପଡ଼ବ

ହଁ ହଉ ହେଲା ଆମକୁ କାଁଚକ ଦରକାର

ହେଲେ ସେ ମୋତେ ସେ ହଁ କୁହନ୍ କୁହନ୍ତୁ ହଉ ହଉ ହେଲେ କେବେ ଆସିବି କାଲି ଆସିଲେ ହେବ କି ହଁ ହଁ ହଁ ହଉ ହଉ

ହଉ ହେଲେ ମୁଁ ସନ୍ଧ୍ୟା ଆଡ଼େ ଆସିବି କାଲି କାଲି ସନ୍ଧ୍ୟା ଆଡ଼େ ଆସିବି